ଉଣେଇଶହ ଅନେଶ୍ୱତ ମସିହାରେ ଯେତେବେଳେ ଓଡ଼ିଶାକୁ ମହାବାତ୍ୟା ଆକ୍ରାନ୍ତ କରିଥିଲା ସେଇଟା ଗୋଟେ ସାରା ଓଡ଼ିଶା କ୍ଷୟ କ୍ଷତିର ସମ୍ମୁଖୀନ ହୋଇଥିଲା ସେହି ମଧ୍ୟରେ କନ୍ଧମାଳ ଜିଲ୍ଲା ମଧ୍ୟ ଥିଲା ସେ ସମୟରେ ଲୋକମାନେ ଲୋକମାନଙ୍କର ଜୀବିକା ନିର୍ବାହ କରିବା ବହୁତ କଷ୍ଟକର ଥିଲା ଯାନବାହାନର ଅସୁବିଧା ଖାଇବା ପିଇବାର ଅସୁବିଧା ଚାଷ କରିବାର ଅସୁବିଧା ବର୍ଷ କ୍ରମେ ଆଗକୁ ଓଡ଼ିଶା ବଢ଼ିବା ସହିତ ସହିତ କନ୍ଧମାଳ ମଧ୍ୟ ଅଗ୍ରସର ହୋଇଥିଲା ଯାହା ଦ୍ୱାରା ଧୀରେ ଧୀରେ କନ୍ଧମାଳର ସ୍ତିତି ଦୃଢ଼ ହେବାକୁ ଲାଗିଥିଲା ଏହାର ମୁଖ୍ୟ ଉଦାହରଣ ହେଉଛି ହଳଦୀ ଚାଷ କନ୍ଧମାଳକୁ ହଳଦୀ ଚାଷ ପାଇଁ ସାରା ଓଡ଼ିଶାରେ କଣ ଭାରତରେ ମଧ୍ୟ ସମସ୍ତେ ଜାଣନ୍ତି ଧୀରେ ଧୀରେ ଏଠାରେ ହଳଦୀ ଚାଷ ବ୍ୟବସାୟୀ ମାନେ ବଢ଼ିବାକୁ ଲାଗିଲେ ଯାହାଦ୍ୱାରା କନ୍ଧମାଳର ଅର୍ଥନୀତି ଦୃଢ଼ହେବା ସହିତ ମହାବାତ୍ୟାରେ କ୍ଷୟ କ୍ଷତି ଯେତେ ପରିମାଣରେ କ୍ଷୟ କ୍ଷତି ହୋଇଥିଲା କନ୍ଧମାଳ ଜିଲ୍ଲାରେ ତାହା ମଧ୍ୟ ତିଆରି ହେବାରେ ଲାଗିଲା ଲୋକମାନେ କାମ କରିବାକୁ ପାଇଲେ ସରକାରଙ୍କର ବିଭିନ୍ନ ନିୟମରେ ଲୋକମାନଙ୍କର ରୋଜଗାର ଆରମ୍ଭ ହୋଇଥିଲା ଯାହାଦ୍ୱାରା ସେମାନେ ସେମାନଙ୍କର ପରିବାର ଠିକ ଭାବରେ ଚଳାଇ ପାରିଲେ ଛୁଆଁ ଅଛୁଆଁ ଭେଦ ଭାବ ମଧ୍ୟ କନ୍ଧମାଳରେ ଆସ୍ତେ ଆସ୍ତେ ଉଠିବାକୁ ଲାଗିଲା ଏହି ଏହି ସମୟରେ କନ୍ଧମାଳ ପର୍ଯ୍ୟଟକ ମାନଙ୍କ ପାଇଁ

ଆକର୍ଷଣର ଜାଗା ପାଲଟି ପାରିଛି